ହଁ ମୋର ଅଛନ୍ତି ଦୁଇ ଗୋଟିଏ ଭାଇ ଆଉ ଦୁଇଟି ଭଉଣୀ କିନ୍ତୁ ସେମାନଙ୍କଠାରୁ ମୁଁ ଭିନ୍ନ କାରଣ ମୁଁ ଟିକିଏ ସମସ୍ତଙ୍କୁ ଖାଇବାକୁ ଦେବାକୁ ଭଲ ପାଏ ଆଉ ମୋ ମନ ଭିତରେ ସବୁବେଳେ ଥାଏ କାହାକୁ କିଛି ଦେଲେ ମୋ ମନଟା ଶାନ୍ତି ଲାଗେ ମୁଁ ସମସ୍ତଙ୍କୁ ଧରିକି ବୁଲିବା ଏକା ସାଙ୍ଗରେ ରହିବାକୁ ମୁଁ ପସନ୍ଦ କରେ କିନ୍ତୁ ମୋ ଆଉ ଯେଉଁ ଭାଇ ଆଉ ଦି ଭଉଣୀ ସେମାନେ ଅଲଗା ଟାଇପର ଯେମିତିକି ଆମର ସେମାନେ କାହାକୁ ଦେବାକୁ ଟିକିଏ ଭଲ ପାଆନ୍ତିନି ସେମାନେ ନିଜେ ନିଜେ ପିନ୍ଧିବାକୁ ଭଲ ପାଆନ୍ତି ନିଜେ ଖାଇବାକୁ ଭଲ ପାଆନ୍ତି ଆଉ ନିଜେ ଏକୁଟିଆ ରହିବାକୁ ଭଲପାଆନ୍ତି କିନ୍ତୁ ମୋତେ ଟିକିଏ ସମସ୍ତଙ୍କ ସାଙ୍ଗେ ମିଳିମିଶି ରହିବାକୁ ଭଲ ଭଲ ଲାଗେ ଆଉ ଯେଉଁ କଥା ବି ହେଉ ସମସ୍ତଙ୍କ ସାଙ୍ଗରେ ମୁଁ ଟିକିଏ ବାଣ୍ଟେ କିନ୍ତୁ ସେମାନେ ନିଜ ଘର କଥା କାହାକୁ କୁହନ୍ତିନି କିମ୍ବା ମନ କଥା କାହାକୁ କୁହନ୍ତି ନାହିଁ କି ସେ କାହା ସହିତ ବାଣ୍ଟିବାକୁ ଭଲ ପାଆନ୍ତି ନାହିଁ ତେଣୁ ସେମାନେ ଟିକିଏ ଅଲଗା ଟାଇପର ଅଲଗା ପ୍ରକାରର ମୁଁ ବି ଅଲଗା ପ୍ରକାରର